ଶିକ୍ଷକ ମାନେ ମୂଳତ୍ୱ ପିଲାମାନଙ୍କର ଯୋଉଟା କୁହନ୍ତି ମୌଳିକ ଶିକ୍ଷା ତାକୁ ଶିଖେଇବା ନିହାତି ଆବଶ୍ୟକ ଏବଂ କେମିତି ଟିପ୍ସ ଦେଇ କେମିତି ଭାବରେ ସେମାନେ ଶୀଘ୍ର ଶିଖିବେ ସେ ସବୁ ର ଜ୍ଞାନକୌଶଳ ଜାଣିବା ଉଚିତ୍ ଆଉ ଶିଖେଇବା ବି ଉଚିତ୍ ଆଜିକା ଯୁଗରେ କେବଳ ଯୋଉ ଖେଳ ଏକ୍ଟିଭିଟି ବିଭିନ୍ନ ପ୍ରକାର ରହୁଛି ଅଲଗା ନାଚ ଗୀତ ଆକ୍ଟିଙ୍ଗ୍ ବିଭିନ୍ନ ମାଧ୍ୟମ ରେ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି ତେଣୁ ଆକ୍ଟିଭିଟି ବି ସେତିକି ଜରୁରୀ ହେଇଯାଇଛି ତ ପିଲାମାନଙ୍କୁ ବହୁତ ସ୍କୁଲ୍ ରେ ସେ ସବୁର ସୁବିଧା ସୁଯୋଗ ନାହିଁ ତେଣୁ ସେ ସବୁ ବିଷୟ ରେ ବି ଶିଖେଇବାର ଜରୁରୀ ଅଟେ ଯେ ଯୋଉଟା କୁହନ୍ତି ସାଧାରଣ ଜ୍ଞାନ କେମିତି କଥା କହିବେ ପିଲା କେମିତି ତାଙ୍କ ପର୍ସନାଲିଟି ଡେଭଲପ୍ମେଣ୍ଟ ହେବ ପର୍ସନାଲିଟି ଡେଭଲପ୍ମେଣ୍ଟ ମାନେ ମଣିଷ ର ବ୍ୟକ୍ତିତ୍ୱ ର ପରିଚୟ ସେମାନେ କେମିତି କ'ଣ କେ ଭାବରେ କଥା କହିବେ କେମିତି ଚାଲିବେ କେମିତି ବସିବେ ଏସବୁ ର ବି ଶିକ୍ଷା ର ଗୁରୁତ୍ୱ ଅଛି ଏସବୁ ପାଇଁ ମଧ୍ୟ ବିଦ୍ୟାଳୟ ମାନଙ୍କରେ ସେମିତି ସୁବିଧା ସୁଯୋଗ ନାହିଁ ସେ ସବୁ ଉପରେ ଉନ୍ନତ୍ତି କରିବା ନିତ୍ୟାନ୍ତ ଜରୁରୀ ଅଟେ ଏବଂ ପିଲାମାନଙ୍କୁ ପାଠ ପଢ଼େଇବା ପାଇଁ ବର୍ତ୍ତମାନ ଯୁଗରେ ବିଭିନ୍ନ ପ୍ରକାର ସୁ ଡିଜିଟାଲ୍ ସୁଯୋଗ ସୁବିଧା ଆସିଲାଣି ସେ ସବୁ ବିଭିନ୍ନ ବିଦ୍ୟାଳୟ ରେ ଏବେ ପର୍ଯ୍ୟନ୍ତ ବି ଉପଲବ୍ଦ ହେଇ ପାରିନି ଆଉ ମୂଳତ୍ୱ କହିବା ପାଇଁ ଗଲେ ଆଜିକା ଯୁଗରେ କମ୍ପ୍ୟୁଟର ର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ଯୋଉଟା ଆଜି ପର୍ଯ୍ୟନ୍ତ ବି କୌଣସି ଗଭ୍ମେଣ୍ଟ ସ୍କୁଲ୍ ସରକାରୀ ସ୍କୁଲ୍ ଯୋଉଟା କୁ କହୁଛେ ଆମେ ମାନେ ଏତେ ପର୍ଯ୍ୟନ୍ତ ବି ପର୍ମାନେଣ୍ଟ ହୋଇନାହିଁ ସ୍ଥାୟୀ ଭାବରେ ନିଯୁକ୍ତି ହେଇନି ତ ସେଇଟାକୁ ନିଯୁକ୍ତି କରିବା ନିତ୍ୟାନ୍ତ ଜରୁରୀ ବୋଲି ମୁଁ ଭାବୁଛି